ଆମ ନୟାଗଡ଼ ଜିଲ୍ଲାର ଜଳବାୟୁ ଅତ୍ୟନ୍ତ ଉତ୍ତପ୍ତ ଏଠାକାର ଲୋକମାନେ ଗ୍ରୀଷ୍ମଦିନେ ଅସହ୍ୟୟ ହୋଇ ପଡ଼ିଥାଆନ୍ତି କାରଣ ବହୁତ ସମୟରେ ବିଜୁଲି କାଟ ହୁଏ ତାପମାତ୍ରାର ଅତ୍ୟଧି ଅଧିକ ହେତୁ ଗ୍ରୀଷ୍ମ ଦିନେ ବହୁତ ଖରା ହୁଏ ପରିମା ପାଣିର ଘୋର ଅଭାବ ଦେଖାଯାଇଥାଏ ଗଛଗୁଡ଼ିକ ଶୁଖି ପତ୍ରଝଡ଼ା ଦିଅନ୍ତି ସେଥିପାଇଁ ଏଠାକାର ଜଳବାୟୁ ଦେହ ପାଇଁ ହିତକାର ହୋଇନଥାଏ କମ ବୃକ୍ଷଲତା ଯୋଗୁଁ ଏଠାରେ ବର୍ଷା ଦିନେ କମ ବର୍ଷା ହୁଏ ଏବଂ ଶୀତଦିନେ ଅଧିକ ଶୀତ ଅନୁଭୂତ ହୋଇଥାଏ ଲୋକମାନେ ଅତ୍ୟନ୍ତ ଖରାକୁ ଖରା ଯୋଗୁଁ ଉତ୍ତପ୍ତ ସହ୍ୟ ନ କରିପାରି ଅଂଶୁଘାତର ଶିକାର ହୋଇଥାନ୍ତି